ଆମ ଭାରତର ରାଜନୀତି ଆମ ଭାରତରେ କେତେ ପ୍ରକାରର ରାଜ ରାଜନୀତି ଅଛି ଯେମିତିକି ବିଜେଡ଼ି ବିଜେପି ଆଉ କଂଗ୍ରେସ ଆଉ କେତେ ପ୍ରକାରର ଅଛି ମୁଁ ଚାହେଁ କଂଗ୍ରେସ ଜିତୁ ଏଥର କି କଂଗ୍ରେସ ହି ଥାଉ କାରଣ କଂଗ୍ରେସ ବହୁତ ପ୍ରକାର କାମ ଡେଭଲପ କରିପାରବ ଆମ ଭାରତକୁ ଭାରତକୁ ପୁରା ଡେଭଲପ୍ କରିକି ସେ ଆଗକୁ ବଢ଼େଇ ନେଇପାରିବ ପୃଥିବୀରେ ନମ୍ବର ୱାନ୍ କରିପାରିବ ସେ ଆଉ ଏବେ ଯିଏ ଅଛନ୍ତି ନରେନ୍ଦ୍ର ମୋଦୀ ବିଜେପି ତାଙ୍କେ ବି ବହୁତ କାମ କରିସାରିଲେଣି ଆମ ଭାରତ ପାଇଁ ଆଉ ତାଙ୍କେ ଯେତେ ବି କାମ କରିଛନ୍ତି ସେଇଟାକୁ ମୁଁ ଗର୍ବ କରେ କାରଣ ତାଙ୍କ ପାଇଁ ଇଣ୍ଡିଆ ଆଉ ଭାରତ ଆଗକୁ ବଢ଼ିଅଛି ଆଉ ଲୋକମାନେ ତାଙ୍କୁ ବହୁତ ଚାହାଁନ୍ତି ତାଙ୍କେ ବହୁତ କଷ୍ଟ କରିଛନ୍ତି ଏ କାମ ପାଇଁ ଆଉ ମୋର ଫେଭରେଟ ତାଙ୍କେ ହି ନରେନ୍ଦ୍ର ମୋଦି କାହିଁକି ତାଙ୍କେ କେବେ ବି ଜାତି କି କିଛି ବି ତାଙ୍କେ ଘୃଣା କରନ୍ତି ନାହିଁ କି ଲୋକଙ୍କ ସହିତ ସେମିତି କିଛି ଖରାପ ବ୍ୟବହାର ଦେଇନାହାନ୍ତି ତାଙ୍କେ ତାଙ୍କେ ଗୋଟେ ଚା ବାଲା ଥିଲେ ତାଙ୍କେ ହେଲେ ବି ତାଙ୍କେ ଏତେ କଷ୍ଟ କରିକି ଆମର ରାଜ୍ୟର ଗୋଟେ ମୁଖ୍ୟ ସ୍ଥାନରେ ଅଛନ୍ତି ଆମ ଭାରତକୁ ଆଉ ତାଙ୍କେ ବାହାର ଦେଶ ସହିତ ମଧ୍ୟ ଭଲସେ ଅଛନ୍ତି